ହଁ ମୁଁ ଯାଇଥିଲି ଆମର ସେପଟେ ଦାରିଙ୍ଗବାଡ଼ି କାମ କରିବା ପାଇଁ କାରଣ ସେପଟେ ତ ଆମର ଏପଟେ ଶୁଦ୍ଧ ଓଡ଼ିଆ ସେପଟେ ଓଡ଼ିଆରେ ସେପଟେ କୁଇ ପ୍ରତ୍ୟେକ ପ୍ରାୟ ସେମାନେ ଓଡ଼ିଆ ସେ କୁଇ ଭାଷାରେ ଏକା କଥାବାର୍ତ୍ତା ହେଉଛି ଯେ କାରଣ ତାଙ୍କ କଥା ଆମେ ମୁଇଁ ଟୋଟାଲି ବୁଝେ ନାହିଁ ସେଥିପାଇଁ ମୁଇଁ ପଚାରିଲି ଭାଇ ମୁଇଁ ତାଙ୍କୁ ତୁମ କଥା ବୁଝୁନାହିଁ ସେମାନେ ମୋତେ ଗାଳି କରୁଛନ୍ତି ନା ଗୁଳଜ ନା କଣ କରୁଛନ୍ତି ମୁଇଁ ଥିଂ ଇଜ୍ ଟୋଟାଲ୍ ସେମାନଙ୍କ କଥା ବୁଝେ ନାହିଁ କାରଣ ଆମ ଏପଟରୁ ଗୋଟିଏ ଲୋକ ଟିକିଏ ଟିକିଏ ତାଙ୍କ କଥା ବୁଝି ପାରୁଥିଲା ସିଏ ମୋତେ ତାଙ୍କ ବିଷୟରେ ସବୁ ବୁଝେଇଲା ନାଇଁ ଭାଇ ତୋତେ ଏମିତି କହୁଛନ୍ତି କେମିତି ଭଲ କଥା କହୁଛନ୍ତି ଏମିତି ଗାଳି କିନ୍ତୁ ତା ସହଯୋଗରେ ମୁଁ ସେ ଜାଗାରେ କାମ କରିକି ଆସିଲି